ଏ ଋଣ ମ୍ୟୁଚୁଆଲଫଣ୍ଡ କିମ୍ବା କାର୍ଡ଼ ମାଧ୍ୟମରେ ଆମର ସ୍ଥାନୀୟ ବ୍ୟାଙ୍କ୍ ଆମକୁ ସମର୍ଥନ କରିଥାଆନ୍ତି ଆମ କୃଷିଋଣ ପାଇଁ ଆମେ ସବୁବେଳେ ଆବେଦନ କରିଥାଉଁ ଆମେ କୃଷିଋଣ ପାଇଁ ସାରିବାପରେ ତାକୁ ନେଇ କୃଷି କାମରେ ଲଗେଇଥାଉଁ ଯାହାଦ୍ୱାରା ଚାଷ କାମରେ ସବୁପ୍ରକାର ମେଡ଼ିସିନ୍ ବା ଔଷଧ ଚାରା ଲଗେଇବା ଠାରୁ ନେଇ ଧାନଗଛ ରୋଇ ଧାନଗଛ ବଡ଼ ହେବା ପର୍ଯ୍ୟନ୍ତ ସବୁପ୍ରକାରର ସାହାଯ୍ୟ ସେହି ଟଙ୍କା ଦ୍ଵାରା ସାହାଯ୍ୟ ପାଇଥାଉଁ